ତମ ଦୋକାନରୁ ଯେଉଁ କାଲି ନେଇ ଥିଲି ଗୋଟେ ଫେସ୍ କ୍ରିମ୍ଟେ ସେଇଟା ଏତେ ବାଜେ ଜିନିଷ ଆପଣ ଏଇ ଭଳିଆ ବାଜେ ଜିନିଷ ରଖୁଛନ୍ତି ଦୋକାନରେ ହଁ ହଁ ମୁଁ ଦେଖି କି ନେଇଛି ତମେ ତ କହିଲ ଭଲ ହଉଛି ଜିନିଷ ଭଲ ନିୟନ୍ତୁ ଏଇଟା ଭଲ ପଡ଼ିବ ଇଏ କରିବ ଏୟା କହି କି ମତେ ଦେଲ ହଁ ଏକ୍ସପାରୀ ଡେଟ୍ ତ ଅଛି ମୁଁ ନେଇକିନି ଗୋଟେ ମ୍ୟାରେଜ୍ ପାର୍ଟିକି ଯିବି ବୋଲି ନେଇକି ଗଲି ନେଇକି ନେଇକି ମୁହଁରେ ଲଗେଇ ଦେଇଛି ତାପରେ ଆଲାର୍ଜିକ୍ ହେଇକି ମୁହଁଟା ଫଳି ଗଲା ପୂରା ମୁଁ ଭାବିଲି ମୋ ବ୍ଲଡ଼ରେ ବୋଧେ କିଛି ରିଆକ୍ସନ୍ ଫିଆକ୍ସନ୍ ଅଛି ବୋଧେ ମୁଁ ସେଇନାକି ଆଉ ଜଣଙ୍କୁ ଦେଲି ସେ ବି ଲଗେଇଲା ସେହି ଭଳିଆ ତାରି ମୁହଁରେ ବି ସେଇ ଭଳିଆ ଫଳି ଫଳି ଗଲା ଏ ଏମିତି ଜିନିଷ ରଖି ଏକ୍ସପାରୀ ଡେଟ୍ ଅଛି କିନ୍ତୁ ଜିନିଷଟା ବହୁତ ଖରାପ ଏମିତିଆ ଜିନିଷ ରଖୁଛନ୍ତି ଲୋକ ଆଉ ଆସିବେ ଦୋକାନକୁ କେହି ଜିନିଷ ନେବେ ତମେ ତମେ ଯାହାକୁ ଦିଅ ଯାହାକୁ ଦିଅ ସେ ଜିନିଷ ତମେ ଆଉ ଜଣଙ୍କୁ ଦେଇକିନି ଏମିତି ଦେଖିଲ ସେ ସେଇ ଭଳିଆ ଆସି କମ୍ପ୍ଲେନ୍ କରୁଛି ନା ନା ତମେ ଯାହା ହେଲେ ବି ମୋ ଦେ ସେ ଜିନିଷ ନେଇ କି ଆଜି ଫେରେଇ ଦେବି ମତେ ପଇସା ରିଟର୍ଣ୍ଣ କରି ଦବ ହଁ ହଁ ହଁ ପଇସା ରିଟର୍ଣ୍ଣ କରି ଦବ ଆଉ ମୁଁ ଲଗେଇନୁ ନା ମୁଁ ଯାହା ଥରିଏ ଲଗେଇଛି ଏମିତି ହେଲା ତାପରେ ଆଉ ଜଣଙ୍କୁ ଦେଲି ସେ ବି ଲଗେଇଲା ତାର ବି ସେଇ ଭଳିଆ ହେଲା ତମେ ନା ଏ ଭଳିଆ ବାଜେ ଜିନିଷ ରଖି କି ଲୋକଙ୍କୁ ଠକାମୀରେ ପକାନ୍ତୁ ନି ଲୋକମାନେ ଚାହିଁବେ ନା ଏମିତି ଜିନିଷ ନେଇ କିନି ଆଣି କି ଫେରେ ଆପଣଙ୍କ ପାଖରେ କମ୍ପ୍ଲେନ୍ କରିବେ କମ୍ପ୍ଲେନ୍ କଲେ କ'ଣ ହବ ତମେ ତାଙ୍କୁ ପଇସା ରିଟର୍ଣ୍ଣ କରିବ ନା ମତେ ରିଟର୍ଣ୍ଣ କରି ଦବ ଯାହା ହେଲେ ବି